ହଁ ମୁଁ ପାଞ୍ଚୋଟି ସଂଖ୍ୟା କହିପାରିବି ସତାଅଶି ନଅଶହ ଛୟାନବେ ପାଞ୍ଚ ହଜାର ତିନିଶହ ପଇଁତିରିଶ ପଚାଶ ହଜାର ତିନିଶହ କୋଡ଼ିଏ ଛଅ ଲକ୍ଷ ନଅଶହ କୋଡ଼ିଏ